ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗାଁ ହେଉ ବା ସହର ହେଉ ସବୁଠାରେ ଡକ୍ଟର ଔଷଧ ରହିବା ଆବଶ୍ୟକ ଗରିବ ହେଉ ବା ଧନୀ ସମସ୍ତେ ସମାନ ସୁବିଧା ପାଇବା ଆବଶ୍ୟକ ଡାକ୍ତରଖାନା ସଫା ରହିବା ଦରକାର ଅଧିକ ବେଡ଼୍ ରହିବା ଦରକାର ସବୁ ଡିପାର୍ଟମେଣ୍ଟ ରହିବା ଦରକାର ଯେକୌଣସି ସମୟରେ ଗଲେ ଚିକିତ୍ସା ମିଳିବା ଦରକାର ଯିବା ଆସିବା ପାଇଁ ଭଲ ରାସ୍ତା ଦରକାର୍ ଯେପରି କି ଯେକୌଣସି ସ୍ଥାନକୁ ଆମେ ଯିବା ପାଇଁ ଗାଡ଼ି ମୋଟର୍ ସୁବିଧା ହେବା ଦରକାର ରାସ୍ତା କଡ଼ରେ ଲାଇଟ୍ ରହିବା ଦରକାର ଶିକ୍ଷା ଏକ ମୌଳିକ ଅଧିକାର ଏହି ଅଧିକାର ସମସ୍ତଙ୍କୁ ସମାନ ଭାବରେ ମିଳିବା ଦରକାର ସେ ଧନୀ ହେଉ ବା ଗରିବ ହେଉ ଶିକ୍ଷା କ୍ଷେତ୍ରରେ ସ୍କୁଲରେ ମାଷ୍ଟର ରହିବା ଦରକାର ଠିକ୍ ସମୟରେ ଶିକ୍ଷା ଦେବା ଦରକାର ଯେଉଁମାନେ ଆଗକୁ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ସବୁ ଷ୍ଟାଇପେଣ୍ଡ୍ ମିଳିବା ଦରକାର ପ୍ରାଇଭେଟ୍ କୋଚିଂ ସେଣ୍ଟର୍ ସବୁ ବନ୍ଦ ରହିବା ଦରକାର କାରଣ ଏଠାରେ ବଡ଼ ଘରର ପିଲାମାନେ ହିଁ କେବଳ ପାଠ ପଢ଼ି ପାରନ୍ତି ଗରିବ ଶ୍ରେଣୀର ପିଲାମାନେ ପାଠ ପଢ଼ି ପାରନ୍ତି ନାହିଁ ଯେଉଁଥିପାଇଁ କି ଅନେକ ଛାତ୍ର ଛାତ୍ରୀମାନେ ପାଠ ନ ପଢ଼ିବା ସକାଶେ ମୂର୍ଖ ହୋଇଯାନ୍ତି